ଆମ ବୌଦ୍ଧ ଜିଲ୍ଲାରେ ଶଗଡ଼ା ଡ୍ୟାମ୍ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଟେ ଯେଉଁଠାରେକି ବର୍ଷାଦିନେ ପାଣି ଭରିବା ଦ୍ଵାରା ସେହି ପାଣି ଚାଷ ଟାଇମ୍ରେ କ୍ଷେତ ଜମିରେ ଲାଗିଥାଏ ଲକ୍ଷ ଲକ୍ଷ ଚାଷୀଙ୍କ କ୍ଷେତକୁ ସେ ପାଣି ଯାଇଥାଏ ସେହି ଡ୍ୟାମ୍ରେ ଗେଟ୍ ମଧ୍ୟ ଅଛି ଯାହା ଦ୍ୱାରା ବେଶି ପାଣିରେ ପାଣି ହେଲେ ସମ୍ଭାଳିନପାରିଲେ ଗେଟ୍ ଛଡ଼ାଯାଏ ଯେଉଁଠି ପାଣି କେନାଲ ଦ୍ୱାରା ଚାଷୀ ଭାଇମାନଙ୍କର ପାଖକୁ ଯାଇଥାଏ ସେହି ପାଣି ଦ୍ୱାରା ଲୋକମାନେ ଲକ୍ଷ ଲକ୍ଷ ଟଙ୍କାର ଇନ୍କମ୍ କରନ୍ତି କିଏ ମାଛ ଚାଷ କରେ ତ କିଏ ଚାଷ ଜମିକୁ ପାଣି ନେଇଥାଏ ସେହି ଡ୍ୟାମ୍କୁ ବୁଲିବା ପାଇଁ ଭୋଜି କରିବା ପାଇଁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି ସେହି ଡ୍ୟାମ୍ ଦେଖିବାକୁ ବହୁତ ସୁନ୍ଦର